ଓଡ଼ିଶାର ପ୍ରମୁଖ କ୍ରୀଡ଼ା ହେଉଛି ହକି ହକିରେ ଏଗାର ଜଣଙ୍କୁ ନେଇ ଗଠିତ ହୋଇଥାଏ ସେମାନେ ମଜା ମସ୍ତିରେ ହକିକୁ ଖେଳନ୍ତି ଆଉ ଜିତିକି ପୁରସ୍କାର ପାଇ ଏକାଡ଼େମୀ ପାଇ ସେମାନେ ବହୁତ ଜାଗାକୁ ଯାଆନ୍ତି ସେହି ଜାଗାରୁ ସେମାନେ ଉତ୍ତୀର୍ଣ୍ଣ ହୋଇ ଘରକୁ ଫେରନ୍ତି ଘରରେ ସେମାନେ ଯେଉଁ ପୁରରିସ୍କାର ପାଇଥାନ୍ତି ତାହାକୁ ଦେଖାନ୍ତି ତାଙ୍କର ପରିବାର ଲୋକ ବହୁତ ଖୁସିରେ ରୁହନ୍ତି ଆନନ୍ଦିତ ବି ହୁଅନ୍ତି ସେଥିପାଇଁ ତାହାକୁ ହକି ହୋଇଛି ଆମର ଜାତୀୟ ଖେଲ ସେଥିରେ ଏଗାର ଜଣକୁ ସିଲେକ୍ସନ୍ କରାଯାଏ ସେଇ ସିଲେକ୍ସନ୍କୁ ନେଇ ସେମାନଙ୍କୁ ହୋଇଥାଏ ସେଥିରେ ଆମେ ଆମର ଜାତୀୟ ଖେଲ ହକି ହକିକୁ ଆମେ ବେଶୀ ପ୍ରାଧାନ୍ୟ ଦେଉଁ ସେଥିରେ ଆମର ଲାଭଦାୟକ ହୁଏ